ଆଜ୍ଞା ନମସ୍କାର ଆଜ୍ଞା ଟିକିରି ଗୁଡ଼ା ଦରକାର ଥିଲା ଯେ ବୁଲି ଯିବାର ଅଛି ହୋ ଏଇଟା ଛୁଟି ମିଳିଛେ ତ

ମୋର ଏଇଟା ହପ୍ତେ ହୋ ଏଇ ଦାଦା ସିଲେକ୍ସନ୍ ତ କହିଥିଲୁ ଯେ ଫିର୍ କହୁଛନ୍ ଅଲଗା ଆଡ଼େ ଯିବା କହୁଛନ୍ ସେ ଆମ୍କୁ ଭଲ ଲାଗ୍ବା କହୁଛନ୍ ହଁ

ଅଃ ହ ଏଇଟା କାଣ ବଢ଼ିଆ ଲାଗ୍ସି ଇୟାଡ଼େ ଉଁ ହୁଁ ହୁଁ ଯେ ଯେ ଘରେ କହୁଛନ୍ ଗୋଆ ଯିବା ବୋଲୁଛନ୍ ତ ଗୋଆ ଟିକେଟ୍ କେତେ ଯେ ଗୋଆ ଟିକେଟ୍ କେତେ କେତେ କହୁଛନ୍ ଯେ ଆପଣ ନାଇଁ ନାଇଁ ମୋତେ ଏଇଠି ଯିବାର ଅଛି ଟ୍ରେନ୍ରେ ଏ ହୋ ତୁମୋନ୍ ତୁମୋନ୍ ପାଟି ଯାଇଛି ଆମର ଆଜ୍ଞା ଆପଣ ପନ୍ଦରଶହ ଜଣକେ ଅନ୍ଲାଇନ୍ କେନା କାଟିବୁଁ

ହଏ ହଏ ବାକି ଜାଗାଟେ ଟିକେ ଦେଖନ ଜା ଉଁ ଭଲ୍ ଜାଗା ଗୋଟେ ଗୋଟେ ଯିବାର ଅଛି ତୁମେ ତୁମର ହିସାବରେ ଟିକେ ବାଛି କରି କହ ଭଲ ଜାଗାଟେ

ଉଁ ହୁଁ ଓଃ କୁନ୍ତୀ ତ କୁନ୍ତୀଟା ଏଇ ଆ ଆ ଆ ହୁଁ ଆଶାମାନେ ଅଛି ଏଇ ଯେଉଁ ଓଃ ଉଁ ହୁଁ ହୁଁ ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ବୋଲେ ଠିକ୍ ଅଛି ବୁକ୍ କର ଯୋଡ଼େ ଆଉ ଟିକେ ବିଲ୍ ପଠ କହ ଟିକେ ଏଁ ହଏ ହଏ ଆଉ କାଣ ସବୁ ଭଲ ଏ କାହାକୁ କହିଲେ ପିଲେ ଯେନ୍କେ ଦିନୁ ବୋଲ୍ତେ ସେନ୍କେ ସେ ଯିବ ହ୍ୟାଲୋ ମୁଇଁ କହୁଛେ ଟ୍ୟୁୱେଲ୍ ବାଲା ମି କହୁଛି ଏଇଟା ହେଲା ଟେକ୍ନିକ୍ ହେଲା କା ବୋଲିଛନ୍ତି ସେ କ ପଚାରାଲିନି ତାପରେ ତୁମରନୁ ବାକି ମୁଁ ନମ୍ୱରଟା ରଖିଥାଅ ବୋଲାମି ହୁଁ ମୁଇଁ ତୁମକୁ ହୁଁ ଆଗ୍କୁ ଉଁ ହୁଁ

ଏଇଟା ତ ମୋ ନମ୍ୱର ଆଜ୍ଞା ବାହାରର ଦୁସରା ନମ୍ୱର ଲେଖା ହେଇଛି ଉଁ ହୁଁ ହୁଁ ଠିକ୍ ଅଛି ଠିକ୍ ଅଛି ହଏ ହଏ ଠିକ୍ ଅଛି ବୁକ୍ କରିଦିଅ ହେଲା ଓ କେ ଓ କେ